ମୋର ସବୁଠାରୁ ଦୁର୍ବଳ ଜିନିଷ ହେଉଛି ଅନ୍ଧାରକୁ ଦେଖିଲେ ମୁଁ ବହୁତ ଡରେ ଅନ୍ଧାରକୁ ଦେଖିଲେ ମୁଁ ଘରେ ସୁଦ୍ଧା ପଶେ ନାହିଁ ତଥା ଅନ୍ଧାରକୁ ଦେଖିଲେ ମୁଁ କୁଆଡ଼େ ଯାଏ ନାହିଁ ଏବଂ ଜଙ୍ଗଲ ଯିବାକୁ ବି ମୋତେ ଡର ଲାଗେ ମୋତେ ଦୁର୍ବଳତା ଲାଗେ ଏକେଲା କୁଆଡ଼େ ଯିବାକୁ ଏକେଲା କୁଆଡ଼େ ଖାଇବାକୁ ଆଉ ଦୁର୍ବଳତାଟେ ହେଉଛି ଘରର ଏତେ ସାରା କାମ ଯଦି କରିବାର ଥିଲେ ଝିଅ ମାନଙ୍କର ବହୁତ ଦୁର୍ବଳ ଥାଏ ମୋର ଶକ୍ତି ଜିନିଷ ହେଉଛି ମୁଁ ପ୍ରେୟାର୍ରେ ବହୁତ ବିଲିଭ୍ କରେ ମୁଁ ମୋ ଗଡ଼୍ଙ୍କୁ ବହୁତ ବିଲିଭ୍ କରେ ଓ ପ୍ରେୟାର୍ କରେ ଯାହା କରୁଥାଏ ଗଡ଼୍ ମୋତେ ସେଇଆ ଦେଇଥାନ୍ତି ତ ସେଇଠି ମୋର ଶକ୍ତି ଥାଏ କି ଯେ ମୁଁ ପ୍ରେୟାର୍ କଲେ ମିନ୍ସ୍ ମୋର ରେଜଲ୍ଟ୍ ସିଓର ଆସିବ ଆଉ ମୋର ପାଠରେ ମୋର ଶକ୍ତି ଥାଏ କି ଯେ ମୁଁ କ୍ଲାସ୍ର ଟପ୍ପର୍ ହୋଇଥାଏ ମୋ ଶକ୍ତି ଦ୍ୱାରା ମୁଁ ଏତେ ପ୍ରିପ୍ୟାରେସନ୍ କରିଥାଏ ସେ ଦ୍ୱାରା ମୁଁ ପାସ୍ ଆଉଟ୍ ବି ହେଇଥାଏ ଯେମିତି କି ଗୋଟେ ଝିଅ ଯଦି ପାଠ ପଢ଼ିବ ତା'ହେଲେ କ୍ଲାସ୍ରେ ଟପ୍ପର୍ ହେବ ତା ଶକ୍ତି ସିଏ ଦେଖାଇବ ସେମିତି ମୁଁ ବି ମୋ କ୍ଲାସ୍ରେ ଟପ୍ପର୍ ହେଉଛି ଯାଦ୍ୱାରା ମୁଁ ପ୍ରିପ୍ୟାରେସନ୍ କରୁଛି ବିଲିଭ୍ର ସହିତ ତାହା ହେଉଛି ମୋର ଶକ୍ତି ଆଉ ମୋର ଶକ୍ତି ହେଉଛି ମୁଁ ଯାହା ବି କହିବି କରିବି କହିଦେବେ ତା ମୁଁ କ୍ଲିୟର୍ କରିବାଟା କରିଥାଏ ବଟ୍ ମୋର ଦୁର୍ବଳତା ହେଉଛି ଇନୋସେଣ୍ଟ ବହୁତ ରହିଥାଏ ଟିକେ କ'ଣ କହିଲେ କି ହର୍ଟ୍ କଲେ ମୁଁ କାନ୍ଦେ